ଆମ ଗାଁରେ ମଧ୍ୟ ଅନେକ ଗୁଡ଼ିଏ ଖେଳ ଖେଳାଯାଏ ଯେପରିକି ଫୁଟବଲ କ୍ରିକେଟ ହକି କବାଡ଼ି ଖୋଖୋ ତାସ ବାଟି ନଟୁ ଏବଂ ଆହୁରି ମଧ୍ୟ ଅନେକ ଅନେକ ଗୁଡ଼ିକ ଖେଳ ଅଛି ଖେଳ ଖେଳିଲେ ଆପଣ ଆପଣଙ୍କ ଦେହ ସୁସ୍ଥ ରହିବ ଏବଂ ଗୋଟେ ଛୋଟ ଛୁଆ ହେଉ ନା କାହିଁକି ତାର ପାଠ ପଢ଼ିବାରେ ଯେତେ ମନ ନ ଥିବ ତାର ଖେଳ ଖେଳିବାରେ ଅଧିକା ମନ ଥିବ ଖୋଖୋ ଖେଳାଯାଏ ଆମ ଗାଁ ବଡ଼ ପଡ଼ିଆରେ ଏବଂ କ୍ରିକେଟ ମଧ୍ୟ ସେଇଠି ଖେଳାଯାଏ କବାଡ଼ି ଆମର କବାଡ଼ି କ୍ଲବ ଗୋଟେ ଅଛି ସେଇଠି ଯାଇକି ଲୋକେ ଖେଳନ୍ତି ଏବଂ ବହୁତ ଲୋକ ଯାଇକି ସେଇଠି ଦେଖିକି ବି ମଧ୍ୟ କିଛି ଶିଖି ବି ପାରନ୍ତି ଆମ ସାହି ସାହି ମଧ୍ୟରେ ବି କ୍ରିକେଟ ବହୁତ ଥର ଖେଳାଯାଏ ଏବଂ ଆମ ସାହି ମଧ୍ୟ କେତେ ଥର ବିଜେତା ଲାଭ କରିଛି ଏବଂ ସ୍ୱଣ୍ଣ ମୁଦ୍ରା ନେଇକରି ଆସିଛି କ୍ରିକେଟ ହେଉଛି ଆମର ରାଷ୍ଟ୍ରୀୟ ଖେଳ ନୁହଁ ହକି ହଉଛି ଆମର ରାଷ୍ଟ୍ରୀୟ ଖେଳ ହକି ଆମର ଭାରତ ରୁ ମଧ୍ୟ କେତେ ଝିଅ ଯାଇ ଏବଂ ପୁଅ ଯାଇ ଆମ ଭାରତର ନାଁ ରଖିଛନ୍ତି ଏବଂ ସ୍ୱର୍ଣ୍ଣ ମୁଦ୍ରା ନେଇ କରି ଆସିଛନ୍ତି କ୍ରିକେଟ ହଉଛି ଆମର ଏବେ ଯେଉଁ ମ୍ୟାଚ ହେଇଥିଲା ଆମର ଇଣ୍ଡିଆ ଜିତିଲା ଭାରତ ଆମର ଜିତିକି କେତେ ନାଁ ରଖିଥିଲା ଦଶଟା ମ୍ୟାଚ ଜିତିବା ପରେ ବି ସେ ହାରିଲା ମାନେ ଫାଇନାଲରେ ମାନେ ହାରିଗଲା କିନ୍ତୁ ହାର ଜିତ ଏମିତି ହେଇଥା ହେଇକି ରୁହେ କିନ୍ତୁ ସେଥିରେ କିଛି ଭାବିବାର ନାହିଁ କ୍ରିକେଟ ଆମର ଆମ ଭାରତ ମଧ୍ୟ କେତେ ସ୍ୱର୍ଣ୍ଣ ମୁଦ୍ରା ନେଇକରି ଆସିଛି ଭାରତ ଆମର ଦୁଇଥର ମଧ୍ୟ ଫାଇନାଲରେ ୱାର୍ଲଡ଼କ୍ରପ୍ ୱାର୍ଲଡ଼କପ ନେଇକି ଆସିଛି ଏଇଥର କିନ୍ତୁ ଆମର ଭାରତ ନେଇଥାଆନ୍ତା କିନ୍ତୁ କିଛି ଏମିତି ହାର ଜିତ ପାଇଁ ଲାଗି ରହିଥିବାରୁ ଆମର ଭାରତ ଏଥର ହାରିଯାଇଛି